ମୁଁ ଥରେ ଗୋଟେ ଲାଇଭ୍ ମଡ଼େଲ୍କୁ ଦେଖିବାକୁ ଯାଇଥିଲି ଏବଂ ଯେତେବେଳେ ମୁଁ ଲାଇଭ୍ ମଡ଼େଲକୁ ଦେଖୁଥିଲି ମତେ ବହୁତ ଖୁସି ଅନୁଭବ ହେଉଥିଲା କାହିଁକିନା ଲାଇଭ୍ ମଡ଼େଲ୍ ଯେଉଁ ପ୍ରକାରର ସେ ତାର କଳା ଦେଖାଉଥିଲା ତାକୁ ଦେଖି ଆମେ ବହୁତ ଖୁସି ଲାଗିଲା ଏବଂ ଆମେ ତାହା ଦେଖି ବହୁତ ଆନନ୍ଦ ହେଲୁ ଏବଂ ଆମେ ସକାଳେ ଦେଖିବାକୁ ଯାଇଥିଲୁ ଏବଂ ଆମେ ଫେରିଲୁ ସନ୍ଧ୍ୟାରେ କିନ୍ତୁ ଯେଉଁ କ୍ୟାବ୍ରେ ଯାଇଥିଲୁ ସେ କ୍ୟାବ୍ବାଲା ବହୁତ ଭଲ ଥିଲା କାହିଁକିନା ସେ ଯିଏ ତା' କ୍ୟାବ୍ରେ ବସୁଥିଲା ତାକୁ ସିଏ ନିଜ ପରିବାର ଭଲି ମାନୁଥିଲା ଏବଂ ଏହାସବୁ